ଉପକୃତ କରିଥାଏ ନାହିଁ ଯେ ଯୋଗ କରିବା ଦ୍ୱାରା ଆମର ରକ୍ତଚାପ ହାର୍ଟ୍ ଚୋକ୍ ଏସବୁ କଣ୍ଟ୍ରୋଲ ରହିଥାଏ ଯୋଗ କରିବା ଦ୍ୱାରା ମନ ଫୂର୍ତ୍ତି ରହେ ଓ ଦେହ ସୁସ୍ଥ ରହିଥାଏ ଓ ଦେହ ସୁସ୍ଥ ରହିଥାଏ ଭଲ ରହିଥାଏ